ହଁ ମ୍ୟାମ୍ କୁହନ୍ତୁ

ହେଲୋ ହଁ ସବୁ ପନିପରିବା ଅଛି ଆପଣଙ୍କୁ କାଇଁ କାଇଁ ନ ଦରକାର ହଁ ସବୁ ଅଛି ଟମାଟୋ ରେଟ୍ କେ ଜି ଚାଳିଶ ବାଇଗଣ ପଚାଶ ହଁ ହେଲୋ ନାଇ ନାଇ ନାଇ ହେଇପାରେ ତୁମର ଏରିଆ ହେଉଛି ଯେ ଆମେ ତିରିଶ ଟଙ୍କାରେ ଆଣୁଛୁ ଆଉ ତିରିଶରେ ଦେବୁ ବୋଲେ ଆମେ ଲାଭ କ'ଣ ପାଇବି ତିରିଶରେ ନାଇରେ କେତେ ନେବେ କି ଆପଣ କେତେ ନେବେ ଯେ ନାଇ ପାଞ୍ଚ କିଲୋ ନେବ ବୋଲେ ଦେବି ତିରିଶିରେ ହଁ ଆଉ କ'ଣ କ'ଣ ଦରକାର

କୋବି ପଚିଶ ଲେଖାଁ ପଚିଶ ନାଇ ନାଇ ହୁଏ ନାଇବେ କୋବିଟା କୋବିଟା କମ୍ କରି ନାଇ ହୁଏ ହଉ ଠିକ୍ ଅଛି କେତେ ନେବେ କହନ୍ତୁ ହଉ ଠିକ୍ ଅଛି ପ୍ୟାକ୍ କରି ଦେଉଛି